ମନୋରଞ୍ଜନ କାର୍ଯ୍ୟକଳାପ କହିଲେ ସଙ୍ଗୀତ ଯେମିତି ଆମେ ଯେତେବେଳେ ଦଶ ବାର ବର୍ଷର ହେଇଥିଲୁ ଆମ ନିଜ ନିଜ ଭିତରେ ସାଙ୍ଗସାଥି ମାନେ ସବୁ ବସିଥିବୁ ଆଉ ଘରେ ଯେମିତି ବସିଥିବୁ ଅନ୍ତାକ୍ଷରୀ ଖେଳିବୁ ଭଉଣୀମାନଙ୍କ ସାଙ୍ଗରେ ଆଉ ଆମର ଭାଇମାନେ ଯେତେ ଥିଲେ ପାଖା ପାଖି ବଡ଼ ଭାଇମାନେ ସବୁ ବସିକି ଅନ୍ତାକ୍ଷରୀ ଖେଳିବୁ ସେମାନେ ଗୀତ ଗାଇବେ ସେଠୁ ଏଣ୍ଡ ହେଲେ ଆମେ ଗୀତ ଗାଇବୁ ଏସବୁ ସେଇଭଳିଆ ମନୋରଞ୍ଜନ ସବୁ କରୁଥିଲୁ ଆଉ ଟି ଭି ମୋବାଇଲ ଏସବୁ ତ ମନୋରଞ୍ଜନ କରୁଛୁ ତା'ପରେ ବହି ପଢ଼ିବାଟା ତା'ପରେ ବିଶେଷ କରି ବହୁତ ବଡ଼ ବହିଗୁଡ଼ା ସବୁ ପଢ଼ା ପଢ଼ି କରେ ମୁଁ ଯେତିକି ଆମର ଇଏ କଳାହାଣ୍ଡିଆ ଯେତିକି ହେଲା ଆମର ବହି ଯେତିକି ଲେଖୁଛନ୍ତି କବିମାନେ ସବୁ ବହି ପଢ଼ା ପଢ଼ି କରେ ତା'ପରେ ଗଲା ଆମର ମୋର ଗୋଟେ ମନେ ଅଛି ଗଣେଶ ପୂଜା ବେଳକୁ ଆମର ଗୋଟେ ଫଙ୍କସନ୍ ହେଇଥିଲା ଡ୍ୟାନ୍ସ ଫଙ୍କସନ୍ ସେଥିରେ ମୁଁ ଷ୍ଟେଜ୍କୁ ଯାଇ ସେଥିରେ ଡ୍ୟାନ୍ସ ଫ୍ୟାନ୍ସ କରୁଥିଲି ଆମର ଗୋଟେ ଆଞ୍ଚଳିକ ଗୀତରେ ଡ୍ୟାନ୍ସ ସବୁ ଏସବୁ କରୁଥିଲି ଆଉ